ନାଗରିକ ସୁରକ୍ଷା ପାଇଁ ଏଵଂ ସମାଜର ଶାନ୍ତି ବଜାଇ ରଖିବା ପାଇଁ ସରକାର ପୋଲିସର ସହାୟତା କେନ୍ଦ୍ର ଖୋଲି ସବୁ ଛକ ମାନଙ୍କରେ ପହରା ଦେବା ପାଇଁ ପୋଲିସ ରଖିବା ଦରକାର ଦେଶ ବଢ଼ୁଥିବା ଅପରାଧକୁ ରୋକିବା ପାଇଁ ସରକାର କଳକାରଖାନା ଖୋଲି ବେକାରୀ ସମସ୍ୟାର ସମାଧାନ କରି କାମରେ ନିଯୁକ୍ତି କରାଇ ଅପରାଧ କମିଯିବ ଏଵଂ ନିଶା ନିବାରଣ ପାଇଁ ସରକାର ଦମନ କଲେ ଆମ ଦେଶର ଶାନ୍ତି ଆଉ ଭବିଷ୍ୟତ ଉଜ୍ବଳ ହେବ ଏହାଦ୍ଵାରା ବହୁତ ନିଶା ନିବାରଣ ନ କଲେ ବହୁତ ଗଣ୍ଡଗୋଳ ମାଡ଼ପିଟ ବହୁତ ଅନ୍ୟାୟ ଅତ୍ୟାଚାର ଏହିଭଳିଆ ଆମ ଦେଶରେ ଚାଲିଅଛି ଏହାର ନିବାରଣ କେମିତି କରାଯିବ ସେହିଟା ସରକାର ତାହା ବିଚାର କରିବେ

ତେଣୁ ଏହିଭଳି ଏ ଦେଶରେ ଚାଲିଲେ ଦେଶ ଶାନ୍ତିରେ ରହିପାରିବ ନାହିଁ କି ଦେଶ ଚଳିପାରିବ ନାହିଁ ତେଣୁ ଏହି ବେକାରୀ ସମାସ୍ୟା ଦୂର କରିବେ ଆଉ ନିଶା ନିବାରଣ ଦୂର କରିବା ପାଇଁ ସରକାର ସହାୟତା ସହାୟକ ରହିବେ